କେଉଁଝର ଜାଗାରେ ତାରିଣୀ ପୀଠ ଆଉ ସାନ ଘାଗରା ବଡ଼ ଘାଗରା ରେମାଳ ଏଗୁଡ଼ାକରେ ଆମେ ସବୁ ବୁଲାବୁଲି କରୁ ଭଲଲାଗେ ଆମକୁ ଆଉ ବୁଲାବୁଲି କରୁ ସେଇଠି